ବିଭାଘରର ସାଧାରଣତଃ ଯଦି କୌଣସି ସାଙ୍ଗମାନଙ୍କର ଝିଅ ସାଙ୍ଗମାନେ ବିବାହ ହେଉଛନ୍ତି ତ ସେମାନଙ୍କୁ ଉପହାର ଦିଆଯାଏ କଣ ଏଇ ତ ଉପହାର ଦିଆଯାଏ ଯଦି ଆମେ ଗୋଟେ ନିଜର ସାଙ୍ଗ ଟି ବିବାହ ହେଉଛି ତାହାହେଲେ ଆମେ ସେ ଜାଗାରେ ଯାଇକି ତାକୁ କିଛି କପ୍ ପ୍ଲେଟ୍ କିମ୍ବା ଆମର କାଚ ଗ୍ଲାସ୍ କିମ୍ବା ଆମର ଚେନ୍ ହାର ଏଇଭଳି ସବୁ ଉପହାର ଦିଆଯାଇଥାଏ କିମ୍ବା ତା'ର କୌଣସି ଶାଢ଼ୀ ଦିଆ ଯାଇଥାଏ ତାକୁ ଉପହାର କିମ୍ବା ଜୋତା ଦିଆଯାଇଥାଏ ଏବଂ ଏସବୁ ଉପହାର ଦିଆଯାଇଥାଏ ଏମିତିକି ତା'ର ଯଦି କୌଣସି ବନ୍ଧୁବାନ୍ଧବ ଆସି ପହଞ୍ଚିଛନ୍ତି ତାକୁ ଉପହାର ଦେଇଥାନ୍ତି କିଏ ମୁଦି ଦେଇଥାଏ ହାତରେ ପିନ୍ଧିବାପାଇଁ କିଏ ଚୁଡ଼ି ଦେଇଥାଏ କିଏ ମଙ୍ଗଳସୂତ୍ର ମଧ୍ୟ ଦେଇଥାଏ ଉପହାର କେହିକେହି ମଧ୍ୟ ତାକୁ ପାଦ ପାଇଁ ପାଉଁଜି ଦେଇଥାଏ ଉପହାର ଏବଂ କିଏ ଘଣ୍ଟା ଦେଇଥାଏ କିଏ ଦେଇଥାଏ ଗାଡ଼ି ଦେଇଥାଏ ଉପହାର କିଏ ଆମର ଫ୍ରିଜ୍ ଦେଇଥାଏ ଉପହାର ଏହିଭଳି ସମସ୍ତେ ଉପହାର ଦେଇଥାନ୍ତି ଆଉ ଯୌତୁକ କଥା ଯୌତୁକ ବି ଆଜିକାଲି ଦିଆଯାଉଛି କେତେ କ୍ଷେତ୍ରରେ ଯୌତୁକ ଦିଆଯାଉଛି କେତେ କ୍ଷେତ୍ରରେ ସେମାନେ ମନା କରୁଛନ୍ତି ଯେ ଆମେ ଯୌତୁକ ନେବୁନାହିଁ କିନ୍ତୁ ଅଧିକାଂଶ ଲୋକ ଯୌତୁକ ନେଉଛନ୍ତି ଅଧିକାଂଶ ଲୋକ ଯୌତୁକ ପାଇଁ ମନା କରି ଦେଉଛନ୍ତି କିନ୍ତୁ ଯୌତୁକ କିଛି ପରିମାଣରେ ଦିଆଯାଉଛି ଧୀରେ ଧୀରେ ଯୌତୁକ ପ୍ରଥା ମଧ୍ୟ ଲୋପ ପାଇବାକୁ ବସିଲାଣି ଲୋକ ଜାଗ୍ରତ ହେଲେଣି କନ୍ୟା ରତ୍ନଟିଏ ନେବେ ମାନେ ଯୌତୁକ ପାଇଁ ମଧ୍ୟ ସେମାନେ ବିରୋଧ ବି କଲେଣି କିଛି ଜାଗାରେ ବିରୋଧ ହେଲାଣି